ମୁଁ ଭ୍ରମଣ କରିବାକୁ ବହୁତ ଭଲ ପାଏ ସେଥିର୍ଲାଗି ସବୁ ଜିନିଷ୍ ବିଭିନ୍ନ ପ୍ରକାର ଜିନିଷ୍ ସେନୁ ବାରମ୍ବାର ଯାତ୍ରା କରୁଥିଲେ ଦେଖ୍ବାର୍ ଲାଗି ମିଲ୍ସି ଆର୍ ସେତି ଦେଖିକିରି ସେନୁ କିଛି ଆମେ ଶିକ୍ଷା ପଇପାରୁଛୁଁ ସେଟାକେ ଆସିକିରି ଆମେ ଘରେ କିମ୍ବା ଛାତ୍ରଛାତ୍ରୀମାନଙ୍କୁ ସେଟା ସେ ଦିଗରେ ଆମେ ସେମାନକେ ରାସ୍ତା ବତେଇ ପାରୁଛୁ ଯେ ଭ୍ରମଣ କର୍ବାର୍ ଦ୍ୱାରା ବିଭିନ୍ନ ପର୍ବପର୍ବାଣୀ ଦେଖିପାରୁଛୁ ଆରୁ ଯାତ୍ରାରେ ଆମେ ଲୋକମାନଙ୍କ ସହ ବି ପୁରୁଣା ବନ୍ଧୁମାନଙ୍କର ସହିତ୍ ମିଲ ମିଶା ବି ହେଇପାରୁଛେ ତାର୍ଦ୍ୱାରା ଆମର୍ ସମ୍ପର୍କ ବି ବଢ଼ୁଛେ ସେଥିର୍ଲାଗି ମୁଇଁ ବୁଲ୍ବାର୍ ଲାଗି ଟିକେ ପସନ୍ଦ କର୍ସି ଯେହେତୁ ବିଭିନ୍ନ ଯାନିଯାତ୍ରା କେ ଗଲେ ସବୁ ଜାଗାରୁ ବିଭିନ୍ନ ଲୋକ ଆସି ଥିସନ୍ ଆର୍ ସେ ମନର୍ ସେମନର୍ ସଙ୍ଗେ ଯୋଗାଯୋଗ ହେଇପାର୍ସି ଆର୍ କିଛି ଶିଖିବାର୍ ଲାଗି ମିଲ୍ସି ଯାହାଦ୍ୱାରା ଆମେ ଆଗକେ ଆର୍ ଯେଇ ପାରସୁଁ ଆରୁ ହେଥିର୍ ଲାଗି ମୁଇଁ ବୁଲ୍ବାର୍ ଲାଗି ବହୁତ ପସନ୍ଦ କର୍ସି